ଏହାଦେ ତ ବହୁତ୍ ସୁବିଧା ହେଲାନ ଆଗରୁ ହେତିକି ସୁବିଧା ନାଇଁଥାଇ ଛୁଆମାନକର୍ ଲାଗି ଆଉ ବୋଲେ ଛୁଆମାନେ ଚାଲିଚାଲି ଯାଉଥିଲେ ଇହାଦେ ତ ସରକାର୍ ଛୁଆକର୍ ଲାଗି ସାଇକେଲ୍ ପଇସା ପକେଇ ଦଉଛି ସାଇକେଲ୍ ଦେଇ ଯାଉଛନ୍ ଅଧା ଲୋକ୍ ଗାଡ଼ି ଥି ଯାଉଛନ୍ କି ବାପାର୍ ଗାଡ଼ି ଥି ଯାଉଛି କାହା କି କି ଗାଡ଼ି କିଣି ଦଉଛନ୍ ସବେ ସବ୍ କିରି ଗାଡ଼ି ଦେଇ ଯାଉଛନ୍ ଆଉ ସବେ ଭଲ୍ସେ ଯାଉଛନ୍ ଆଉ ସବ୍କୋ ସୁବିଧା ମିଲୁଛେ ଶିକ୍ଷାର ଆରୁ କିଛି ଅସୁବିଧା ନା ହେବାକେ ଇହାଦି ଇହାଦି ବସ୍ ଲାଗିଛି ତାପରେ ବସ୍ଥି ଯାଉଛନ୍ କିଏ ସାଇକେଲ୍ତି ଯାଉଛେ କିଏ ଗାଡ଼ିଥି ଯାଉଛେ ସବେ ସବ୍ କିରି ସୁବିଧା କରି କରି ସବେ ଯାଉଛନ୍ ଆର୍ ସବେ ଭଲ୍ସେ ପଢ଼ୁଛନ୍ ଆରୁ ହାଇସ୍କୁଲ୍ ଛାତ୍ରମାନକର୍ ଲାଗି ବହୁତ୍ ସୁବିଧା କରାହୋଇଛି ସେମାନେ ଚାମ୍ୱର୍ରେ ରହିକରି ବି ପଢ଼ୁଛନ୍ ଆଧା ଲୋଗ୍ ଘରେ ରହୁଛନ୍ ଅଧା ଲୋଗ୍ ଗାଁନୁ ପଢ଼ି ଆଉଚନ୍ ସରକାର୍ ଏତେ ସୁବିଧା କରିଦେଇଛି ଆଉ ବହୁତ୍ ଉନ୍ନତି ହେଲାନ ସବୁ ସ୍କୁଲ୍ମାନେ ଯେ ଛୁଆମାନଙ୍କୁ କିଛି ଅସୁବିଧା ନାଇଁ ହେବାର ଖାନାପିନା ସବୁ ସୁବିଧା ହେଉଛି ଯିବାର୍ ଆସିବାର୍ ବେଲେ ତାକର୍ ବହୁତ୍ ସୁବିଧା ହେଉଛି ସବେ ସବେ ସବେ ଯାଉଛନ୍ ଆଉଛନ୍ ଭଲ୍ସେ